ମୋର ଜନ୍ମ ତାରିଖ ଏକୋଇଶି ଜୁନ୍ ଉଣେଇଶହ ଚୋରାନବେ ମୋ ସ୍ତ୍ରୀର ଜନ୍ମ ତାରିଖ ଫେବୃଆରୀ ଚାରି ଉଣେଇଶହ ଅନେଶ୍ୱତ ମୋ ଝିଅର ଜନ୍ମ ତାରିଖ ସତେଇଶି ସେପ୍ଟେମ୍ବର୍ ଦୁଇ ହଜ଼ାର ତେଇଶି ମୋ ମାଆ ବାବାଙ୍କର ଆନିଭର୍ସରୀ ଜୁଲାଇ ଚଉଦ ଉଣେଇଶହ ନବେ ମସିହାରେ ଆଉ ଶେଷ ହେଲା ମୋର ବେଷ୍ଟଫ୍ରେଣ୍ଡ୍ ଲିପୁର ଜନ୍ମ ଦିନ ହେଲା ବାଇଶି ଜୁଲାଇ ଉଣେଇଶହ ଚୋରାନବେ